ଭାରତରେ ଚାହା ସମସ୍ତଙ୍କର ପ୍ରିୟ ଆଉ ଭାରତରେ ଚାହା ମଧ୍ୟ ପ୍ରସିଦ୍ଧ ଗୋଟିଏ ମସଲା ଚାହା ଅଛି ଆଉ ଗୋଟିଏ ନାଲି ଚାହା ଗୋଟିଏ କ୍ଷୀର ଚାହା ମୁଁ ମୋ ଘରେ କିନ୍ତୁ ମୁଁ ଚାହା ପିଏ ମୋ ଘରେ ମୁଁ ସକାଳ ବେଳା କ୍ଷୀର ଚାହା କରେ ବନାଏ କ୍ଷୀର ଚାହାରେ ଆମର ଯେମିତି ଆମେ ଗାଈ କ୍ଷୀରରେ ବନାଉ କ୍ଷୀର ଚାହା ଗୁଣ୍ଡ କ୍ଷୀରଟା ଫୁଟିଲା ପରେ ତା ଦେହରେ ଚାହା ଗୁଣ୍ଡ ପକାଏ ଚିନି ପକାଏ ଆଉ ସେଥିରେ ଗୁଜୁରାତି ତାକୁ ମଧ୍ୟ ଛେଚିକି ପକାଏ ବାଇଚାନ୍ସ ଯଦି କ୍ଷୀର ନଥାଏ କେତବେଳେ ସକାଳ ବେଳା କ୍ଷୀରବାଲା କ୍ଷୀର ନଦେଇଥାଏ ସେ ମୁଁ ସେହିଦିନ ନାଲି ଚାହା କରେ ଆଉ ନାଲି ଚାହାରେ ଅଦା ଗୋଲମରୀଚ ଆଉ ତେଜପତ୍ର ପକେଇକରି ତାକୁ ନାଲି ଚାହା ବନାଇକି ମଧ୍ୟ ମୁଁ ପିଏ ନାଲି ଚାହା ଟା ପି କ୍ଷୀର ଚାହା ଠୁ ନାଲି ଚାହା ପିଇବାଟା ବହୁତ ଭଲ ନାଲି ଚାହାଟା ଦେହ ପାଇଁ ବହୁତ ଉପକାରୀ ଆଉ ଯେମତି ଆମର ଅଦା ଗୋଲମରୀଚ ପକେଇକି ଚାହା ଟା ପିଇଲେ ଗ୍ୟାସ୍ ହୁଏ ନାହିଁ ଆଉ